ଖାଦ୍ୟ ଖାଦ୍ୟ ଆମ ଦେହ ପାଇଁ ବହୁତ ହିତକାରକ ମାନେ କିଛି ଜିନିଷ ଖାଦ୍ୟ ଅଛି ଦେହ ପାଇଁ ହିତକାରକ ଆଉ କିଛି ଖାଦ୍ୟ ଅଛି ଆମ ପାଇଁ ଭଲ ଦେହକୁ ଭଲ ରଖେ ଯେଉଁଟା କି ଆମର ଫଳ ମୂଳ ଫଳ ମୂଳ ଖାଇଲେ ଆମ ଦେହ ପାଇଁକା କ'ଣ ସବୁ ବି ମିଳେ

ଶାଗ ଭିତରୁ ବହୁତ ପୋଇ ଶାଗ ପୋଇ ଶାଗଟା ବହୁତ ଭଲ ଦେହ ପାଇଁ ବିଭିନ୍ନ ପ୍ରକାର ଶାଗ ଅଛି ଶାଗ ଯେଉଁଟା କି ଆମ ଦେହକୁ ରକ୍ତ ସଞ୍ଚାଳନ ଆଖି କି ଦେଖା ଯାଏ

ସେଇଟା ବି ଖାଇବା ଦରକାର ହେଲେ ଖାଦ୍ୟ ଭିତରେ ତ ସବୁ ଜିନିଷ ଆମକୁ ଖାଇବା ନିହାତି ଦରକାର ସବୁ ପନିପରିବା ଆମେ ସବୁ କିଛି ଖାଇବା ମାଛ ବି ଖାଇବା ଅଣ୍ଡା ବି ଖାଇବା ଆଉ ମାଂସ ବି ଖାଇବା ହେଲେ ଖାଦ୍ୟ ଭିତରୁ

ଆଉ ମାଛ ମାଂସ ସବୁ ଖାଏ କେଉଁଟା ନ ଖାଏ ବୋଲି କିଛି ନାହିଁ ସବୁ ଖାଦ୍ୟ ଜିନିଷ ମୁଁ ଖାଏ ହେଲେ ମୋତେ ସବୁଠୁ ଭଲ ଲାଗେ ମଟନଟା ଆଉ ଶାଗ ଭିତରୁ ମତେ ପୋଇ ଶାଗ ବହୁତ ଭଲ ଆଉ ବିଭିନ୍ନ ପନିପରିବା ପଡ଼ିଥିବା ସନ୍ତୁଳା ଘାଣ୍ଟ ଏ ସବୁ ମୋତେ ବହୁତ ବି ଭଲ ଲାଗେ ପନିପରିବା ଭିତରୁ ଆଉ ଏମିତି ସବୁ ଜିନିଷ ଖାଏ ଆଉ ଖାଦ୍ୟ